ହଁ ମୁଁ ଯେତେବେଳେ କାର୍ଯ୍ୟ ମୋ ଶେଷ କରିକି ଯେତେବେଳେ ଆମ ଘରକୁ ଆସେ ମୋତେ ସବୁଠୁ ଭଲ ଲାଗେ ମୋ ଆମ ଘର ପାଖରେ ଥିବା ମୋର ଗୋଟିଏ ଫୁଲ ବଗିଚାରେ ସେ ବଗିଚାରେ ଯେତେବେଳେ ମୁଁ ଦେଖିଥାଏ ଗଛରେ ପାଣି ନାହିଁ ସବୁବେଳେ ମୁଁ ତାକୁ ସନ୍ଧ୍ୟାରେ ପାଣି ଦିଏ ତା ଫୁଲକୁ ଦେଖିଲେ ମୋ ମନ ଖୁସି ହୋଇଯାଏ ମୋର ଆଉ ଯେତେବେଳେ ଯେତେବେଳେ ନୂଆଁ ନୂଆଁ ମୁଁ ଯେଉଁ ଚାରା ଦେଖେ ଯେଉଁଠି ବି ଦେଖିଥିବି ଚାରା ହେଠୁ ନୂଆଁ ଚାରା କିଣିକି ଆଣିକି ଏ ଗଛରେ ଲଗାଇବି ଏଇଟା ମୋର ବଡ଼ ସଉକ ମୋତେ ଏଇଟା ଏହା କଲେ ମୋତେ ବହୁତ ଖୁସି ଲାଗେ